ନିଶ୍ଚିତ ମାଛ ଧରା ସହିତ ପରିବେଶ ସଂରକ୍ଷଣର ଆବଶ୍ୟକ ରହିଛି ମାଛ ଧରାଳି ମାନେ ମାଛ ଧରିବା ଦ୍ୱାରା ଯେତେବେଳେ ସେମାନେ ନଈ ହଉ କିମ୍ବା ପୋଖରୀରୁ ମାଛ ଧରନ୍ତି ସେଠି କିଛି ଅନେକ ମାଛ ବି ମଧ୍ୟ ଫୋପାଡ଼ି ଦେଇଥାନ୍ତି ଯାହା ପଚିସଢ଼ି ସେଠି ପରିବେଶକୁ ଦୂଷିତ କରିଥାଏ ଅପର ପକ୍ଷେ ନଈ ହଉ ବା ନାଳ ହଉ ତା'ମଧ୍ୟରେ ଅନେକ ଆବର୍ଜନା ଆସିଥାଏ ସେ ପଚା ଶବ ହଉ କିମ୍ବା ଘାସ କୁଟା ହଉ କିମ୍ବା ଜୀବଜନ୍ତୁଙ୍କର ଶବ ହଉ ଏଗୁଡ଼ିକ ନଈରେ ଆସିବା ଦ୍ୱାରା ନିଶ୍ଚିତ ଭାବେ ପରିବେଶ ଉପରେ ଆର ପ୍ରଭାବ ପଡ଼ିଥାଏ ପାଣି ଦୂଷିତ ହୋଇଥାଏ ଏବଂ ଏକ ଆବର୍ଜନମୟ ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥାଏ ତେଣୁ ସେସବୁକୁ ନିଶ୍ଚିତ ଭାବେ ଆମେ ସଚେତନତା ହେବା ଦରକାର ସଚେତନତା ସୃଷ୍ଟି କରିବା ଦରକାର ତା'ଉପରେ କିଭଳି ଭାବେ ନଈରେ ଏ ଶବ ଜୀବଜନ୍ତୁଙ୍କ ଶବ ହଉ ସେଗୁଡ଼ିକ ଆମେ ନଈନାଳରେ ପକାଇବା ନାହିଁ ନଈନାଳକୁ ଅଳିଆ ଆବର୍ଜନା କରିବା ନାହିଁ ଏ ବିଷୟରେ ଟିକେ ନିଶ୍ଚିତ ଭାବେ ଆମେ ସମସ୍ତେ ସଚେତନତା ଅବଲମ୍ବନ କରିବା ଉଚିତ ଯାହାଦ୍ୱାରା କି ଜଳ ପ୍ରଦୂଷଣ ହୋଇଥାଏ ଜଳ ପ୍ରଦୂଷଣ ହବା ଦ୍ୱାରା ଜଳବାୟୁ ଉପରେ ମଧ୍ୟ ତା'ର ପ୍ରଭାବ ପଡ଼ିଥାଏ ଏହା ନିଶ୍ଚିତ ଆମେ ବିଗତ ବର୍ଷ ମାନଙ୍କରେ ଅନୁଭବ କରୁଛେ ସଠିକ୍ ସମୟରେ ବର୍ଷା ନ ହେବା ଏ ଜଳ ପ୍ରଦୂଷଣ କାରଣରୁ ଏବଂ ପରିବେଶ ଉପରେ ସ୍ୱଚ୍ଛତା ଉପରେ ମଧ୍ୟ ତା'ର ପ୍ରଭାବ ପଡ଼ିଥାଏ ତେଣୁ ଆମେ ସମସ୍ତେ ପୁଣି ସେଇ ଜଳ ପ୍ରଦୂଷଣକୁ ରୋକିବା ପାଇଁ କିଭଳି ଭାବେ ସମସ୍ତେ ପ୍ରଯତ୍ନ ହେବା ଆବଶ୍ୟକ ନଦୀ ମଧ୍ୟରେ ଜୀବଜନ୍ତୁଙ୍କ ଶବ ଆମେ ଭସାଇବା ନାହିଁ ପରିଷ୍କାର ପରିଚ୍ଛନ୍ନ ରଖିବା ନଦୀକୁ ଏବଂ ଯେଉଁ ମତ୍ସ୍ୟଜୀବୀମାନେ ବି କିଛି ମାତ୍ରାରେ ମାଛ ଧରିବା ପାଇଁ କିଛି ରାସାୟନିକ କେମିକାଲ୍ର ମଧ୍ୟ ବ୍ୟବହାର କରିଥାନ୍ତି ତାହା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ ଯାହାକି ଜଳକୁ ପ୍ରଦୂଷିତ କରିଥାଏ ଏବଂ ସେଇ ନଦୀ ଜଳକୁ ବି ଆମେ ବ୍ୟବହାର କରିଥାଉ ଆମର ଦୈନନ୍ଦିନ ଜୀବନଚର୍ଯ୍ୟା ଭିତରେ ତେଣୁ ତାହା ସିଧାସଳଖ ଭାବେ ଆମ ଶରୀର ପ୍ରତି କ୍ଷତିକାରକ ହୋଇଥାଏ ତେଣୁ ସେହି ରାସାୟନିକ କେମିକାଲ୍ର ବ୍ୟବହାର ପାଇଁ ମଧ୍ୟ ଆମେ ମତ୍ସ୍ୟଜୀବୀ ମାନଙ୍କୁ ସଚେତନ କରାଇବା ଉଚିତ ସେମାନେ କିଭଳି ଏହାର ବ୍ୟବହାର ନ କରିବେ ଯାହାଦ୍ୱାରା ଜଳ ପ୍ରଦୂଷଣ ସହ ଜଳବାୟୁ ପରିବର୍ତ୍ତନରେ ସହାୟକ ହୋଇଥାଏ ଏଥିପ୍ରତି କେବଳ ମତ୍ସ୍ୟଜୀବୀ ମାନେ କାହିଁକି ଆମେ ସମସ୍ତେ ଯତ୍ନବାନ ହେବା ଦରକାରେ